ପୁରୁଣା ଗୀତ୍ ଯେନ୍ଟାକି ଥିଲା ପୁରା ବହୁତ୍ ଶୁଦ୍ଧ ଥିଲା ଆର୍ ପୋଜିଟିଭ୍ ଥିଲା ଇହାଦେ ଯେନ୍ଟାକି ସବୁ ବିଶୁଦ୍ଧ ହେଇଯାଇଚେ ଆଉ ଶୁଦ୍ଧ ୱାର୍ଡ୍ଟା ଏଖା ନିି ଆଏବା ଆଉ ସବୁ ମିଶିକରି ସେ ଗିତ୍ଟା ଗାଉଛନ୍ ଆଗ୍ରିର୍ ଗୀତ୍ରେ ସବୁ କିଛି ମିଶିକିଥିଲା ଭାବ ପ୍ରେମ ରଙ୍ଗ ସବୁ ମିଶିକିରି ଥିଲା